ପ୍ରଥମେ କ'ଣ ହଉଥିଲା କି ଆମେ ଯଦି ବ୍ୟାଙ୍କ୍ରୁ ପଇସା ଆଣିବା ପଇସା ଆଣିବା ନେବା ରେ ବହୁତ ସମୟ ନଷ୍ଟ ହେଉଥିଲା ଯେପରିକି ଜଣେ ବ୍ୟକ୍ତିଙ୍କୁ ଯଦି କିଛି ଟଙ୍କା ବ୍ୟାଙ୍କ୍ଠାରୁ ଆଣିବାକୁ ଅଛି ତାହେଲେ ତାଙ୍କୁ ବ୍ୟାଙ୍କ୍କୁ ଯାଇ ସେଠାରେ ଗୋଟେ ଲମ୍ବା ଲାଇନ୍ ଲାଗିବାକୁ ପଡ଼ୁଥିଲା ତାପରେ ସେଠାରୁ କିଛି ପଇସା ଆଣି ପୁଣି ତା ସେଇ ପଇସାକୁ ଉପଯୁକ୍ତ କାର୍ଯ୍ୟରେ ଲଗାଇବା ପାଇଁ ବହୁତ ସମୟ ନଉଥିଲା ବହୁତ ସମୟ ନେବା ଫଳରେ ଏବେ କ'ଣ ହୋଇପାରୁଛି ଟେକ୍ନୋଲୋଜି ଏପରି ଗୋଟେ ବ୍ୟବସ୍ଥା ଯାହାକି ଟେକ୍ନୋଲୋଜି ଦ୍ଵାରା ଆମେ ନେଟ୍ ବ୍ୟାଙ୍କିଙ୍ଗ୍ ଋଣ କ୍ରେଡ଼ିଟ୍ ଆଦି ବହୁତ ପରି ଭାବରେ ପେ ଟି ଏମ୍ ଜି ପି ଏସ୍ କରି କ'ଣ କରିପାରିବା ନେଟ୍ ବ୍ୟାଙ୍କିଙ୍ଗ୍ର ଟେକ୍ନୋଲୋଜିର ସାହାଯ୍ୟ ନେଇ ବ୍ୟାଙ୍କିଙ୍ଗ୍କୁ ଉନ୍ନତର ଭାବରେ ବ୍ୟବହାର କରୁଛି ଏବେ କ'ଣ ହେଉଛି ୟୁ ପି ଆଇ ଏହାର ମୁଖ୍ୟ ଭୂମିକା ନିଭାଉ ଅଛି